ହଁ ମୁଁ ଅଜୟ କୁମାର ନାଏକ କହୁଥିଲି ପିରିକୁଡ଼ିରୁ ହଁ କାଲି ଯେଉଁ ତମକୁ ଖାଦ୍ୟଟା ଅର୍ଡ଼ର କରିଥିଲି ଆଉ ସେଟା ନଷ୍ଟ ହେଇ ଯାଇଥିଲା ଆଉ ଏମିତି ତମେ କଲେ ହବକି ତମେ ପହରଦିନର ଖାଦ୍ୟଟାକୁ ତାକୁ ମିଶେଇକି ତାହିରେ ତମେ ଦେଇଦେଉଛ ଆଉ ଏମିତି କଲେ ଲୋକ ତମ ହୋଟେଲରେ ଆସିକି ଖାଇବେ କି ଆଉ ତମକୁ ନିଜକୁ ଟିକେ ଖରାପ ଲାଗିବା କଥା ଆମେ ପଇସା ଦେଇକି ଖାଉଛୁ ନା ମାଗଣାରେ ଖାଉଛୁ କି ଆଉ ତମେ ଏମିତି କାହିଁ କରୁଛ ଭଲ ଖାଦ୍ୟ ଦେଲେ ଲୋକଙ୍କୁ ତମେ ତମ ଉପରେ ପ୍ରଶଂସା କରିବେ ଆଉ ସେହି ହୋଟେଲ ଟା ଭଲ ସେଇଥିରେ ସମସ୍ତେ ଯାଇକି ଖାଇବା ଆଉ ତମେ ଏଇଆ କରିବ ତମ ପାଖକୁ ତମ ହୋଟେଲରୁ ଗୋଟେ ବି ଲୋକ ପାଦ ମାଡ଼ିବେନି ଏମିତି ଆଉ ଜୀବନରେ କେବେ ଭୁଲ କରିବନି ଆଉ ଦେବ ତ ଭଲ ଖାଦ୍ୟ ଦେବ ଆଉ ନିଜର ମହାନତାକୁ ବଢ଼େଇବ ଆଉ ଏମିତି କଣ କରୁଛ ଭାଇ ଏଇଟା ଠିକ୍ ନୁହଁ ହେଲା ଆଉ ତମେ ଆଉ ଏମିତି କେବେ ଭୁଲ କରିବନି ରଖୁଛି ଭାଇ